ଗଛ ଲଗେଇବା ପାଇଁ ଆମେ ଗୋବର ମାଟି ବ୍ୟବହାର କରୁ ଏବଂ ଗଛର କୌଣସି କ୍ଷତି ନ କ୍ଷତି ହୋଇନଥାଏ ଓ ଗଛ ଗୁଡ଼ିକ ଉର୍ବର ହୋଇଥାଏ ଏବଂ ସେଇ ଆମେ ୟୁରିଆ ସାର ଗ୍ରୋମର୍ ସାର ଗଛକୁ ଦେଇଥାଉ ବେ ଗଛ ବ ଏରିଆ ସାରି ଗଛ ଉର୍ବର ଏ ଗ ଗଛ ବଢ଼ି ପାରେ ଏବଂ ଗଛର ହୁଷ୍ଟ ପୁଷ୍ଟ ହୋଇଥାଏ ଗଛ ଗୁଡ଼ିକ ଆମେ ବହୁତ ସୁନ୍ଦର ସୁନ୍ଦର ଭାବେ ଲଗେଇ ପାରସୁଁ ଔର ଯେଉଁ ଗଛ ଗୁଡ଼ିକ ଯଦି ନ ବଢ଼ିପାରେ ସେଟା ଆମେ ସାର ମାଧ୍ୟମରେ ଦେଇକିରି ତାହାରୁ ତିଉ ବଢ଼େଇବାକୁ ଚେଷ୍ଟା କରସୁଁ ଔର ଯେଉଁ ଯେଉଁ ଗଛଗୁଡ଼ିକ ବଢ଼ିପାରେ ତାକୁ ଆମେ କିଛି ଗୋବର୍ ଖତ ଔର ସାର ମାଧ୍ୟମରେ ଦେଇକିରି ତାହାକେ ବଢ଼େଇ ପାରସୁଁ ଔର ନୂତନ ନୂ ଗଛଗୁଡ଼ିକ ସେଇ କିନ୍ତି କି ବଢ଼ବାର୍ ଲାଗି ସେଟା ବଡ଼ ବଡ଼ ହେଇ ପାର୍ବା ସେଟା ଆମେ ଚେଷ୍ଟା କରସୁଁ